ନିଜ ବାଇକର ଉତ୍ତମ ଭାବରେ ଯତ୍ନନେବା ଉଚିତ ଏହା ଅପରିଷ୍କାର ହୋଇଥିବା ସମୟରେ ଏହାକୁ ସଫା କରିବା ଆବଶ୍ୟକ ପ୍ରାୟ ସମୟରେ ବାଇକର ପ୍ରେସର ଏବଂ ବ୍ରେକ ସିଷ୍ଟମ ଉପରେ ଦୃଷ୍ଟି ଦେବା ଆବଶ୍ୟକ ନା ବାଇକ ଚଳାଇବା ଥକାପଣର କାରଣ ନୁହେଁ ମାତ୍ର ଅତ୍ୟଧିକ ବାଇକ ଚଲାଇବା ଦ୍ୱାରା ଥକାପଣ ଅନୁଭୁତ ହୋଇଥାଏ ଲମ୍ବାରାସ୍ତାରେ ବାଇକ ଚଳାଇବା ସମୟରେ ସତର୍କ ରହିବା ଆବଶ୍ୟକ ଅଟେ ଯେପରିକି ହେଲମେଟ ପରିଧାନ କରିବା ଟ୍ରାଫିକ ନିୟମ ମାନି ଗାଡ଼ି ଚାଳନା କରିବା ଇତ୍ୟାଦି